ମୁଁ ମୋ ମୋବାଇଲ୍ରେ ନ୍ୟୁଜ୍ ଫ୍ୟୁଜ୍ ପଢ଼େ ଯାହା କି ଆମ ଓଟିଭି ଚ୍ୟାନେଲ୍ ମାଧ୍ୟମରେ ସମସ୍ତଙ୍କୁ ସମସ୍ତ ସଦସ୍ୟଙ୍କୁ ଏହାକୁ ଗ୍ରହଣ କରିବାକୁ କହିଛି ଯେ ଆମ ଆମ ଓଡ଼ିଶାରେ ବା ଗାଁରେ ଯେପରି ପାଣିପାଗ ଅସୁବିଧା ରହୁଛି ଯେପରି ରାସ୍ତାଘାଟ ବି ଅପରିଷ୍କାର ରହୁଛି ରାସ୍ତାଘାଟ ଭଲ ନାହିଁ ସେପରି ଆମ ସରକାରଙ୍କୁ କହିବାକୁ କହିବା ଯେ ତମେ କେତେ ଉପରେ ଅଛ ଆମେ କେତେ କେତେ ଲୋରେ ବା ତଳେ ଅଛୁ ଏପିରିକି ଆମ ଆମ ଓଡ଼ିଶାରେ ବା ଗାଁରେ ରାସ୍ତାଘାଟ କିପରି ମାନେ ଭଲରେ ଭଲରେ ଭଲରେ କରିବା ପାଣିପାଗ ଟିକେ ପାଣିପାଗ ବିଷୟରେ ଟିକେ ଭଲ ମାନେ ଆମେ ଜଳକୁ କେତେବେଳେ ମାନେ ଅପରିଷ୍କାର କରିବା ନି ଭଲ ରଖିବା ଜଳ ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବା ଅଧିକ ବ୍ୟବହାର କରିବା ନି ଆମେ ଏହାକୁ ସବୁବେଳେ ନ୍ୟୁଜ୍ ଦେଖେ ଯେ ଆମେ କିପରି ଭାବେ ସମସ୍ତଙ୍କୁ ସୁବିଧା ସୁଯୋଗ ଦେଇଦେବା ଦେଇଯିବା ଯେ ସବୁବେଳେ ପାଣିପାଗ ବିଷୟରେ ଭଲ ଜାଣି ପାରିବା କି ସମସ୍ତେ ପାଣିପାଗ ପାଣିକୁ କିପରି ଭାବେ ଭଲରେ ରଖିବେ ପାଣିକୁ ଏତେ ନଷ୍ଟ କରିବେନି ପାଣି କେତେ ବ୍ୟବହାର କରିବେନି ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବା ଆମର ଆମ ଗାଁରେ ରୋଡ଼ରେ ରୋଡ଼ ହେବ ଆଉ ଏବେ ଆମେ ଏପରି ଭାବରେ ଯେପରି ଆମ ଓଡ଼ିଶାରେ ଏବେ ମାଟି ରାସ୍ତାରେ ଆମେ ମାନେ ଚାଲିଛୁ କି ସୁବିଧା ସୁଯୋଗର ଅସୁବିଧା ରହୁଛି କି ଆମେ ସରକାରକୁ କହିବା ଯେ ଆମ ଆମ ଗାଁରେ ରୋଡ଼୍ ରୋଡ଼୍ ତିଆରି କରିବେ ପାଣିପାଗର ପାଣି ପାଣିର ସୁବିଧାସୁଯୋଗ କରାଇବେ କି ଯେପରି ଏବେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇ ପାରିବେ